ଆମ ଗାଁରେ ଆଜ୍ଞା ପଞ୍ଚାୟତ ଲିଜ୍ ବସେ ବସିବା ପୂର୍ବରୁ ଯିଏ ତା'ର ବଢ଼ିକି ପଇସା ଦେଲା ପଚାଶ ହଜାର କି କୋଡ଼ିଏ ହଜାର ସିଏ ଲିଜ୍ ନେଲା ଲିଜ୍ ନେଲା ପରେ ତା'ର ବର୍ଷେ ଦେଢ଼ ବର୍ଷ ହେଉଛି ମାଛ ଧରିକି ଖାଇବ ଟାଣିକି ବିକୁ ତା'ର ଯାହା କରୁ କଲା ପରେ ତାପରେ ଯେବେ ଆମର ଆଜ୍ଞା ଦେଶ ମରା ହେବ ହେଲା ପରେ ଦେଶ ମରା ସମସ୍ତେ ମାଛ ଧରିବେ ଜାଲ ଘରୁ ନେଇକି ଆମେ ବି ଯାଉ ଆମେ ଗଲା ଭିତରେ ମୁଁ ସେଦିନ କେବେ ବି ବଡ଼ ମାଛ ଧରିନଥିଲି ସେଦିନ ମୁଁ ଗୋଟେ ବଡ଼ ରୋହି ଧଇଲି ବହୁତ ଲୋକ ବି ଧରିଛନ୍ତି କିଏ ଛୋଟମୋଟ ଇଏ ଧରିଛନ୍ତି ସେଦିନ ମୁଁ ବଡ଼ ଧଇଲି କେମିତି ଧଇଲି ମୁଁ ଜାଲ ନେଇକି ଆଜ୍ଞା ଯାଉଛି ଗଲାବେଳକୁ ସିଏ ମୁଣ୍ଡ ଖୋଲିଛି ମୋ ଆଖି ନଜରରେ ପଡ଼ିଗଲା ପଡ଼ିଗଲା ଯେମିତି ମୁଁ ସେଇଠୁ ମାଛଟାକୁ ଜାଲରେ ଟାଣି ଆଣିଲି ସେ ମାଛ ମିନିମମ୍ ହେଉଛି ଦୁଇ କେଜି ଅଢ଼େଇଶହ ଭଳିଆ ହେବ ଆଉ ମାଛ ଧଇନୁ ମୋ ମନ ଖୁସି ପୁରା ମନ ଖୁସି ହେଲା ମୁଁ ଘରକୁ ଧରିକି ଆଇନି ଲୋକ କହିଲେ ତୋ ଭାଗ୍ୟରେ କେମିତି ପଡ଼ିଗଲା ଏତେ ବଡ଼ ମାଛ ମୁଁ କହିନି ଆ ଯାହା ଭାଗ୍ୟରେ ଥିଲା ସିଏ ପାଇଲା ଆଉ ଭାଗ୍ୟରେ ନଥିନେ ପାଇଥାନ୍ତା କେମିତି ଆ ଏତିକି ଯେଉଁ ମାଛ ତାପରେ ଲିଜ୍ ପରେ ଆଉ କିଛି ଆମର ନାହିଁ ପୁଣି ଫାଇନାଲ୍ ପୁଣି ହୋଇଗଲା